ହ୍ୟାଲୋ ସାର୍ ଏଇଟା ଓଲା କ୍ୟାବ୍ ଡ୍ରାଇଭର ଆପଣ କହୁଛନ୍ତି କି ହଁ ସାର୍ ମୁଁ ଏବେ ଗୋଟେ ମୁଁ ବୁକ୍ କରିଥିଲି ସାର୍ ଗୋଟେ ଆମର ଗୋଟେ ଯାତ୍ରା ପର୍ବ ଚାଲିଛି ସେ ସବୁ ଦେଖି ଯିବା ପାଇଁ ଆପଣଙ୍କୁ ବୁକ୍ କରିଥିଲି ନଅଟାରେ ଆପଣଙ୍କର ଆସିବା କଥା ସାର୍ ଏବେ ସାଢ଼େ ନଅଟା ହେଇଗଲା ସାର୍ ଆପଣ ଆସିନାହାଁନ୍ତି କ'ଣ ଏବେ ହଁ ସାର୍ ସବୁ ଆମେ ରେଡ଼ିରେ ଅଛୁ ଆଉ ସେଠି ଲେଟ୍ ହେଇଯାଉଛି ସାର୍ ଆପଣ ଟିକେ ଜଲଦି ଆସିଲେ ଭଲ ହୁଅନ୍ତା ଆହୁରି କେତେ ଟାଇମ୍ ଲାଗିବ ହେଲେ ସାର୍ ହଉ ହଉ ଠିକ ଅଛି ସାର୍ ଜଲଦି ପହଞ୍ଚନ୍ତୁ ଆଉ ଦେଖନ୍ତୁ ସାର୍ ଆପଣ ତ ଏବେ ଏତେ ଲେଟ୍ ହେଲାଣି ତ ପଇସା ଟିକେ ଆପଣ କନସେସନ୍ କରିବେ ଆପଣ ଯେଉଁ କହୁଥିଲେ ତିନିଶହ ଟଙ୍କା ବୋଲି ହଁ ସାର୍ ଆଉ ଟିକେ କନସେସନ୍ କରିବେ ଦୁଇଶହ ଗୋଟେ ଦେବୁ ଆମେ ସହେ ଗୋଟେ କାଟିବେ ଆପଣ ହାଫ୍ ଲେଟ୍ ହେଇଗଲାଣି ଆପଣ ସେଥିପାଇଁ ଠିକ ଅଛି ସାର୍ ଆସନ୍ତୁ